ନୟାଗଡ଼ ଜିଲ୍ଲାରେ ଆମର ବଡ଼ ମେଡ଼ିକାଲ ଅଛି ତାପରେ ରଣପୁରରେ ଗୋଷ୍ଠୀ ସ୍ୱାସ୍ଥ୍ୟ ସେବାକେନ୍ଦ୍ର ସୁନାଖେଳାରେ ବି ଅଛି ଏଠି ରୋଗୀମାନେ କେମିତି ସୁବିଧାରେ ଚିକିତ୍ସା ହୋଇପାରିବେ ସେ ବ୍ୟବସ୍ଥା କରାଯାଇଛି ବଡ଼ ମେଡ଼ିକାଲ ବନାଯାଇଛି ସବୁବେଳେ ସଫା ସୁତୁରା ରହୁଛି ଖାଇବାରେ ସୁବିଧା କରାଯାଇଛି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଅନୁସାରେ ମେଡ଼ିସିନ ଯୋଗାଇ ଦିଆଯାଉଛି ଆଉ ଡାକ୍ତର ସ୍ୱାସ୍ଥ୍ୟ କର୍ମୀ ଆଗ ଅପେକ୍ଷା ଏବେ ଠିକରେ ରହୁଛନ୍ତି ରୋଗୀ ମାନଙ୍କର ଯତ୍ନ ଠିକ ନେଉଛନ୍ତି ରୋଗୀ ସାଧାରଣ ରୋଗୀ ହେଲେ ଜ୍ୱର ଫର ସାଇକେଲ କିମ୍ବା ବାଇକ୍ ସିରିୟସ୍ ପେସେଣ୍ଟ ହେଲେ ଆମ୍ବୁଲାନ୍ସ ଯେଉଁ ମୁହୁର୍ତରେ ଡକାଇଲେ ଆସିକି ପହଞ୍ଚି ଯାଉଛନ୍ତି ଅପେରସନ୍ର ବ୍ୟବସ୍ଥା ମଧ୍ୟ କିଛି କରାଯାଇଛି ଜନନୀ ଗାଡ଼ି ସାଙ୍ଗେ ସାଙ୍ଗେ ଫୋନ କଲେ ଜନନୀ ଗାଡ଼ି ଆସିକି ପହଞ୍ଚିଯାଉଛି ଜନନୀ ମାନେ ଯାଇକି ସୁବିଧାରେ ଡେଲିଭେର୍ ହୋଇପାରୁଛନ୍ତି ଆଉ ଏମିତି ସବୁ ସୁବିଧା ମେଡ଼ିକାଲ ମାନଙ୍କରେ ଆମର ବହୁତ ରହିଛି ଆମର କିଛି ଅସୁବିଧା ଆଉ ନାହିଁ